ମୋତେ ତ ଯେତେବେଳେ ଟାଇମ୍ ମିଳେ ବହିରେ ମୁଁ କବିଙ୍କ ବିଷୟରେ ପଢ଼ିବାକୁ ବହୁତ ଭଲଲାଗେ ତାଙ୍କ ବିଷୟରେ ଜାଣିବାକୁ ଭଲଲାଗେ ତାଙ୍କ ବିଷୟରେ କିଛିଟା ରହସ୍ୟ ରହିଛି ସିଏ ଆଦିକବି ସାରଳା ଦାସ ଗୋପବନ୍ଧୁ ଦାସ ମଧୁସୂଦନ ରାଓ କୃଷ୍ଣଚନ୍ଦ୍ର ପ୍ରାଣିଗ୍ରାହି ଆଙ୍କ ବିଷୟରେ ଅଲେଖ ଅନେକ କଥା ରହିଛି ଉଁ ଆଙ୍କ ବହି ଯିଏ ପଢ଼ିଛି ବହୁତ ଭଲଲାଗେ ଅନ୍ୟ ସମୟରେ ମୁଁ ଯେତେବେଳେ ଫ୍ରି ଟିକିଏ ମିଳେ ତାଙ୍କ ବହି ପଢ଼ିବାକୁ ମୋତେ ବହୁତ ଭଲଲାଗେ ସେଇଠୁ ମନ ପୁରା ଖୁସି ଲାଗେ ଯେତେବେଳେ ସ୍କୁଲ୍ଫୁଲ୍ ସବୁ ସାରିକି କଲେଜଫଲେଜ ସରିଲା ପରେ ବସିକରି ଗୋଡ଼ହାତ ଧୋଇକି ତାଙ୍କ ବିଷୟରେ ବହୁତ ପଢ଼ିବାକୁ ଗୋପବନ୍ଧୁ ଦାସ ସେମାନଙ୍କ ବିଷୟରେ ବହୁତ ଅନେକ କଥା ରହିଛି ଆଗ ଲୋକ ବି ବହୁତ ଇଏ ହେଉଛନ୍ତି ଆଙ୍କର ବହୁତ ଭଲଲାଗେ ଆଉ ସଖାଳୁ ଉଁ ସଖାଳୁ ଆଙ୍କ ବିଷୟରେ ସେଇ ଘଣ୍ଟେ ଦୁଇଘଣ୍ଟା ପଢ଼ିବି ପଢ଼ିକି ସନ୍ଧ୍ୟାବେଳକୁ ସେଇ ସାତଟାରୁ ଆଠଟା ତାଙ୍କ ବିଷୟରେ ପଢ଼ିବାକୁ ବହୁତ ଭଲଲାଗେ ଏମାନେ ତ ଆମ ଦେଶର ଗୌରବ ଥିଲେ ଏମାନେ ବହୁତ ସାହାସୀ ଆଉ ଆଜିକା ଡେଟ୍ରେ ତାଙ୍କ ଭଳି ଆଉ ଦେଖିବାକୁ କେହି ଲୋକ ନାହାନ୍ତି ସେମାନେ ହେଉଛନ୍ତି ସଚ୍ଚୋଟ ଏକତ୍ର ରହୁଥିଲେ ସେମାନଙ୍କ ମଧ୍ୟରେ ଆଉ ଆମମାନଙ୍କ ଆଜି କଳିଯୁଗ ହେଇଗଲା ସେ କେହି ଆଉ ଏକଜୁଟ ନାହାନ୍ତି ସେତେବେଳେ ଯେଉଁ କବି ପୁରୁଷମାନେ ଥିଲେ ରାମାୟଣ ଫାମାୟଣ ଏଗୁଡ଼ା ବହୁତ ଭଲଲାଗେ ପଢ଼ିବାକୁ ରାମାୟଣ ବହି ଗୀତା ବହୁତ ଖୁସିଲାଗେ ଟିକିଏ ପଢ଼ିବିକି ଘଣ୍ଟାଏ କାଳ ପଢ଼ି ହେବ ଟିକିଏ ମନଧ୍ୟାନ ଦେଇକି ବହୁତ ଶାନ୍ତି ଲାଗେ ଏଇଗୁରା ପଢ଼ିବାକୁ